ଆଉ ମୁଁ ସୁଚିତ୍ରା ପରିଡ଼ା କହୁଥିଲି ମୁଁ ଗୋଟେ ଜିନିଷ କିଣିବା ପାଇଁ ଟଙ୍କା ଦେଇଥିଲି ସେଇଟା ମୋ ଜିନିଷଟା ଆସିଲାନି କିନ୍ତୁ ମୋ ଟଙ୍କାଟା ଅଟକି ରହିଲା କ'ଣ କରିବାକୁ ପଡ଼ିବ ପାଞ୍ଚ ହଜାର ଟଙ୍କା ତା'ର ମୁଁ ଦେଇଥିଲି ତା'ର ଟଙ୍କାଟା ସେଇଠି ଅଟିକିଲା ତା'ର ମୁଁ କେବେ କେମିତି ସେ ପାଇବି ଜିନିଷ ପାଇଲିନି ଟଙ୍କାଟା କେମିତି ପାଇବି ତା'ର କିଛି ବ୍ୟବସ୍ଥା ଅଛି ପାଇବାର ତା'ହେଲେ କ'ଣ କରିବି ଏତେ ଗୁଡ଼ିଏ ଟଙ୍କା ନା ଗଲେ ମୁଁ ଫେରେ ଆଡ଼େ ନିଶ୍ଚିତ ହଇରାଣ ହେବି ନା ଜିନିଷ ପାଇଥିଲେ ଅବଶ୍ୟ ଖୁସି ହେଇଥାନ୍ତି ଟଙ୍କାଟା ବନ୍ଦ ହେଲା

କେବେ ବା ଲେଟ୍ ହେବ ପାଇବା ଅ ହ ତାହାଲେ ମୁଁ ଅପେକ୍ଷା କରିବାକୁ ପଡ଼ିବ ଏଇୟାକୁ କେବେ ଫେରିବ ଡ୍ରେସ୍ ଫେରିବ କି ଟଙ୍କା ରିଟର୍ଣ୍ଣ ଦେବେ ତା'ପରେ କିଛି କହିବେ ଅ ହ ତାହେଲେ ଗ୍ୟାରେଣ୍ଟି ଦିଅନ୍ତୁ ମୁଁ କେବେ ପାଇବି ମୋ ଟଙ୍କାଟା ଜିନିଷ ନ ପାଇଲି ଅ ହ ଲେଟ୍ ହେବ ଅ ହଉ କେତେ ଲେଟ୍ ହବ ତ ମୁଁ ଜାଣିପାରୁନି କିନ୍ତୁ ମୁଁ ବ୍ୟସ୍ତତା ଭିତରେ ରହିବି ନା ମୁଁ ଏତେ ଟଙ୍କା ବନ୍ଦ ହେଇଯାଉଛି ହ ଆଉ କ'ଣ କରିବାକୁ ପଡ଼ିବ ସେୟା ତ ଧର ପନ୍ଦର ଦିନ ଭିତରେ ମୁଁ ରିଟର୍ଣ୍ଣ ପଳାଇ ଆସିଲେ ନ ଆସିଲେ ତାଙ୍କୁ ଟଙ୍କାଟା ରିଟର୍ଣ୍ଣ ଦେଇଦେବେ ହଉ ଆଉ କ'ଣ ଏଇ କଥା ଆଉ